ହଁ ଆମ ଓଡ଼ିଶା ସରକାର ଝିଅମାନଙ୍କୁ ବା ପୁଅମାନଙ୍କୁ ସାଇକେଲ ବା ଲ୍ୟାପଟପ୍ ଦେଉଛନ୍ତି ସେଇଟା ବହୁତ ଭଲ ଯୋଜନା କରୁଛନ୍ତି କାରଣ ଆମେମାନେ ତ ବହୁତ ଗରିବ ଲୋକ ନା ଝିଅ ପାଇଁ ସାଇକେଲଟେ କିଣିଦେଇପାରୁଛୁ ନା କୌଣସି ଲ୍ୟାପଟପ୍ଟେ କିଣିଦେଇପାରୁଛୁ ଗୋଟିଏ ଝିଅମାନେ ଗୋଟିଏ ସ୍କୁଲ୍ କିଲୋମିଟରଟିଏ ଦୁଇ କିଲୋମିଟର ହେଲେ ସାଇକେଲ ନାହିଁ ଚାଲିକି କେତେ ଯିବୁ ବୋଲି କହୁଛନ୍ତି ଚାଲିକରି ଯିବାପାଇଁ ସେମାନେ ସ୍କୁଲକୁ ବି ଦରକାର ପଡ଼ିଲେ ଯାଉନାହାନ୍ତି କାରଣ ସେମାନେ ସରକାର ତାଙ୍କୁ ସାହାଯ୍ୟ କରୁଛନ୍ତି ସାଇକେଲଟିଏ ଦେଲେ ସେମାନେ ତାଙ୍କ ଯିବାଆସିବା ପାଇଁ ସୁବିଧା ହେଉଛି ଆଉ ପୁଅ ଗୋଟିଏ ପୁଅ ପଢ଼ି ବା ଝିଅ ଗୋଟିଏ ଭଲ ପାଠପଢ଼ିବା ପାଇଁ ଚାହିଁଲେ ନା ଲ୍ୟାପଟପ୍ଟା ଆମେ କିଣିବାପାଇଁ ହେଲେ ଆମର ସକ୍ଷମ ନାହିଁ କିନ୍ତୁ ସରକାରଙ୍କ ଏତେ ସୁବିଧା ଗୋଟିଏ ଲ୍ୟାପଟପ୍ଟିଏ ପୁଅ ଝିଅ ଯେଉଁ ସାହାଯ୍ୟ କରୁଛନ୍ତି ତା' ଦ୍ଵାରା ସେମାନେ କିଛି ପଢ଼ାପଢ଼ି ସହଯୋଗ ସେମାନଙ୍କୁ ବହୁତ ସୁବିଧା ମିଳିପାରୁଛି ତେଣୁ ଆମ ସରକାର ଆମର ପୁଅ ଝିଅମାନଙ୍କୁ ପଢ଼ାପଢ଼ିପାଇଁ ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି